ମୁଁ ମୋ ମୋବାଇଲ୍ ନମ୍ବର୍ ନୂଆ ଗୋଟେ ଖୋଲିଲି ସେ ଖୋଲିଲି ଯେ ମୁଁ ରେ ଅପଡ଼େଟ୍ କରି କରିବାକୁ କହିଲି କହିସାରି ମୁଁ ଅପଡ଼େଟ୍ କଲି କଲି ତେବେ ମୋତେ ଭଲ ହେବ ବୋଲି ମୁଁ ଆଧାର କାର୍ଡ଼ ଅପଡ଼େଟ୍ କରିକି ମୋ ମୋବାଇଲ୍ ନମ୍ବ ମୋ ମୋବାଇଲ୍ ନମ୍ବର୍ ଅପଡ଼େଟ୍ କରି ମୁଁ ଆଧାର ପାସ୍ବୁକ୍ ଫଟୋଟି ଆଣିଲି ଅପଡ଼େଟ୍ କଲି ମୋତେ ସୁବିଧା ପାଇବ ବୋଲି କହିଲି ତ ମୋତେ ଅପଡ଼େଟ୍ କରିବାକୁ ପଡ଼ିଲା ମୁଁ ତେବେ ଅପଡ଼େଟ୍ କଲି ପରଫେକ୍ଟ ଅଛି ଏବଂ ଆପଣଙ୍କ ମୋ ହୃଦୟ କଲି ଯେ ଆପଣ ଏହାକୁ ଅପଡ଼େଟ୍ କରିବାକୁ ଆଉ ଅପଡ଼େଟ୍ କରିବାକୁ କହିଲେ ମୁଁ ଅପଡ଼େଟ୍ କରିଲି ଅପଡ଼େଟ୍ କରି ଏପରି ଭାବନ୍ତୁ ଯେ ଆପଣ ପରିବାରର ଜଣେ ସଦସ୍ୟ ହଁ ମୋ ପରିବାରର ଗୋଟେ ସଦସ୍ୟ ଆସିଲେ ଆଉ ମୁଁ ସାଙ୍ଗ ଗଲେ ରେ ଅପଡ଼େଟ୍ କଲି କରି ତାଙ୍କ ବ୍ୟାଙ୍କ ଖାତାରେ ବ୍ୟାଙ୍କ ଖାତା ଖୋଲିଲି ମୁଁ ଆଧାର ପାସ୍ବୁକ୍ ଫଟୋଟି ଆଣିକି ବ୍ୟାଙ୍କ ଖାତା ଖୋଲିଲି ରେ ତାପରେ ଜଣେ ସଦସ୍ୟ ପାଇଁ ଏକ ବାର୍ତ୍ତା ରେକର୍ଡ କରିବା କରିଥାନ୍ତି ଆପଣ ପରିସଂସ୍ଥା ବ୍ୟାଙ୍କ କରିଛନ୍ତି ଏବଂ ମୋ ମୋବାଇଲ୍ ନମ୍ବର ବର୍ତ୍ତମାନ ଭୁଲିଛନ୍ତି ଏବେ ମୋ ମୋବାଇଲ୍ ନମ୍ବରକୁ ରେ ଅପଡ଼େଟ୍ କରିବାକୁ ପଡ଼ିବ ତେବେ ମୁଁ ରେ ଅପଡେଟ୍ କରିବି ଫିକର୍ ଅଛନ୍ତି ଆପଣଙ୍କ ହୃଦୟରେ ମୁଁ ରେ ଅପଡ଼େଟ୍ କରି ନିକଟ ରେ ନିଜର ମୋବାଇଲ୍ ନମ୍ବର ଭୁଲିଥିଲି ତେବେ ମୁଁ ଅପଡ଼େଟ୍ କଲି ସେଥିପାଇଁ ଆପଣ ପରିସଂସ୍ଥା ବ୍ୟାଙ୍କ ଏବଂ ପରିଚାଲନ୍ତା ଯେ ରେ ଅପଡ଼େଟ୍ ସ୍କାନ୍ କରିକି ମୋତେ ମୋ ମୋବାଇଲ୍ ନମ୍ବର କରିକି ଦେଇପାରିବ ତେବେ ମୁଁ ମୋ ବ୍ୟାଙ୍କ କରନ୍ତି ମୁଁ ବ୍ୟାଙ୍କ କରିବି ମୋ ଆଧାର ପାସ୍ବୁକ୍ ଫଟୋ ତେବେ ମୋତେ ଆଣିଦେବ ତେବେ ମୁଁ ରେ ଅପଡ଼େଟ୍ କରିବି ସେଥିପାଇଁ ମୁଁ କହୁଛି ଏବେ ଆପଣଙ୍କ ଆପଣଙ୍କ ନିକଟରେ ମୁଁ ମୋବାଇଲ୍ ନମ୍ବର ଆଣିବି ଆଉ ତମେ ମୁଁ ରେ ମୋ ମୋବାଇଲ୍ ନମ୍ବରକୁ ସେଭ୍ କରିକି ଏପରି ଭାବ ଏପରି ଭାବ ଏପରି ଭାବରେ କରିବ ମୁଁ ହୃଦୟ କଲି ଯେ କ'ଣ ଏହାକୁ ଅପଡ଼େଟ୍ କରିବାକୁ ଭୁଲି ଯାଇ ନାହିଁ ସେଥିପାଇଁ ମୁଁ କହୁଛି ମୋ ଆଧାର କାର୍ଡ଼ ପାସ୍ବୁକ୍ ଆଉ ଫଟୋଟି ଅପଡ଼େଟ୍ କରିବ ମୁଁ ଅପଡ଼େଟ୍ କରିକି ମୋ ମୋବାଇଲ୍ ନମ୍ବର ଅପଡ଼େଟ୍ କରିବା ପାଇଁ ପ୍ରକ୍ରିୟା ସେ ଆପଣଙ୍କ ମାର୍ଗଦର୍ଶନ କରିପାରିବି ତେବେ ଅପଡ଼େଟ୍ କରିସାରି ମୋ ମୋବାଇଲ୍ ନମ୍ବର ଅପଡ଼େଟ୍ କରିପାରିବ ତେବେ ମୁଁ ମୁଁ କହିଲି ଜଣେ ଜଣେ ମୋ ପରିବାରର ଜଣେ ସଦସ୍ୟ ପାଇଁ ଏକ ବାର୍ତ୍ତା ରେକର୍ଡ଼ କରିଛ କରିଥିବା ଆପଣ ପରିସଂସ୍ଥା ରେ ଆପଣ ମୋ ମୋବାଇଲ୍ ନମ୍ବର ଅପଡ଼େଟ୍ କରିପାରିବେ ତେବେ ମୋ ମୋବାଇଲ୍ ନମ୍ବର ଅପଡ଼େଟ୍ କରିବା ପାଇଁ ଆପଣ ରେ ରେ ଅପଡ଼େଟ୍ ଅପଡ଼େଟ୍ ଅପଡ଼େଟ୍ କରିବା କରିପାରିବେ ଏ ସେଥିପାଇଁ ମୁଁ କହୁଛିି ମୋ ମୋବାଇଲ୍ ନମ୍ବର ମୁଁ ନିଜର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବାକୁ ରେ ଆକାଉଣ୍ଟରେେ ଅପଡ଼େଟ୍ କରିବାକୁ ପଡ଼ିବ